ମନ୍ଦିର ମସଜିଦ ମସଜିଦ ମୁସଲମାନମାନଙ୍କ ପାଇଁ ପୂଜା ପାଠ ହୋଇଥିବା ବେଲି ଏକ ହିନ୍ଦୁ ମନ୍ଦିର ହିନ୍ଦୁମାନଙ୍କ ପାଇଁ ଉପାସନ ସ୍ଥାନ ଅଟେ ଭୟ ଭୟଙ୍କ ମଧ୍ୟରେ ଅନେକ ଧାର୍ମିକ ପ୍ରତୀକ ଅଛି ମସଜିଦ ଗୁଡ଼ିକରେ ସାଧାରଣତଃ ଏକ ମିନାର ସହିତ ଏକ କେନ୍ଦ୍ରୀୟ ପ୍ରାର୍ଥନା ହୋଇଥାଏ ଯେତେବେଲେ କି ହିନ୍ଦୁ ମନ୍ଦିର ଗୁଡ଼ିକରେ ବିଭିନ୍ନ ଦେବତାଙ୍କ ଉଦ୍ଦେଶ୍ୟରେ ଏକାଧିକ ଶ୍ରଦ୍ଧାଲୁ ହୋଇଥାନ୍ତି ଏବଂ ଶିକାର ନମକ ଏକ ଦୃଶ୍ୟମାନ ଟାୱାର ରହିପାରେ ପୂଜ୍ୟ ଅଭ୍ୟାସ ମସଜିଦ ଗୁଡ଼ିକରେ ପ୍ରାର୍ଥନା ଏକ ଇସଲାମ ଦ୍ୱାରା ପରିଚାଳିତ ହୁଏ ଏବଂ ମଣ୍ଡଳୀ ପ୍ରାର୍ଥନାୟକ ମୁଖ୍ୟ ଉପାଦାନ ଅନ୍ୟ ପକ୍ଷରେ ହିନ୍ଦୁ ମନ୍ଦିର ଗୁଡ଼ିକ ପୂଜା ପାଠ ଏବଂ ରୀତିନୀତିରେ ଅଧିକ ମନୁନୀୟତା ପ୍ରଦାନ କରି ବ୍ୟକ୍ତିବିଶେଷ କିମ୍ବା ପରିବାର ମାନଙ୍କ ସେମାନଙ୍କ ପ୍ରାର୍ଥନା ପରିଚାଳନା କରନ୍ତି ସ୍ଥାପତ୍ୟଶୀଳ ମସଜିଦ ଗୁଡ଼ିକ ସେମାନଙ୍କ ମହାନ ଏବଂ ସମୁଦ ସ୍ଥାପତ୍ୟ ପାଇଁ ଜଣା ସମୟ ପ୍ରାୟତଃ ଏବଂ ସୁକ୍ଷ୍ମ ଶରଜଜ୍ୟା ସହିତ ହିନ୍ଦୁ ମନ୍ଦିର ଗୁଡ଼ିକ ବିଭିନ୍ନ ପ୍ରକାର ସ୍ଥାପତ୍ୟ ଶୈଳୀ ପ୍ରଦର୍ଶନ କରନ୍ତି ବିଭିନ୍ନ ଅଞ୍ଚଳରେ ସେମାନଙ୍କ ଅନନ୍ୟ ସାଂସ୍କୃତିକ ପ୍ରଭାବକୁ ପ୍ରତିଫଳିତ କରିଥାଏ ମସଜିଦ ଏବଂ ହିନ୍ଦୁ ମନ୍ଦିର ଗୁଡ଼ିକ ସେମାନଙ୍କର ଧାର୍ମିକ ପ୍ରତୀକ ପୂଜା ପାଠ ଏବଂ ସ୍ଥାପତ୍ୟ ଗଣଶୀଳରେ କିପରି ପରସ୍ପର୍ରୁ ଭିନ୍ନ ଏହାର କେବଳ କିଛି ଉଦାହରଣ ମସଜଜିଦ ଏବଂ ହିନ୍ଦୁ ଧର୍ମର ହେଉଛି ମନ୍ଦିର ଗୁଡ଼ିକ ଚର୍ଚ୍ଚ ଏବଂ ମସଜିଦରେ ରୁହନ୍ତି ସମୟକ ମଧ୍ୟୟନରେ ମୁସଲିମ ହିନ୍ଦୁ ଧର୍ମର ଖ୍ରୀଷ୍ଟିୟାନ ମନ୍ଦିର ଗୁଡ଼ିକ ମସଜିଦରେ ରହନ୍ତି